ଏଇଠେ ଆଉ ବରା କେତେ ଲେଖାଏଁ ଦଉଛନ୍ତି ପିଆଜି କେତେ ଲେଖାଏଁ ଟିଫିନ କେମିତି ଦଉଛନ୍ତି ପିଆଜି

ସିଙ୍ଗଡ଼ା କେତେ ଲେଖାଏଁ ଦଉଛନ୍ତି ସିଙ୍ଗିଡ଼ା କେତେ ଲେଖାଏଁ ଦଉଛନ୍ତି

ହଁ ହଁ ଆଉ ଏଇତ ଓଡ଼ିଶାରେ ଏତେ ପଇସା ଦଉଛନ୍ତି ଆମର ବେଙ୍ଗାଲୋରରେ ଦଶ ଟଙ୍କାକୁ ତିନିଟା ବରା ଦଉଛନ୍ତି ଆଉ ସିଙ୍ଗଡ଼ା ବି ଦଶ ଟଙ୍କାକୁ ତିନିଟା ପିଆଜି ବି ତିନିଟା

କିଲୋ ରେଟ୍ରେ ଏଇଠି ବେଶୀ ରେଟ୍ ନଉଛନ୍ତି ଆଉ ଏଠି ବେଙ୍ଗାଲୋର ଆସିକିି ବେଙ୍ଗାଲୋରରେ ଆମେ ଏଠି ଆମର ଘର ଅଛି ଆଉ ଏଇଠେ ବେଙ୍ଗାଲୋର ଯଦି ଆସିବେ ସେଠେ ହୋଟେଲ୍ ବାଡ଼ି କରିବେ ହେଲେ ଆମେ ସପୋର୍ଟ୍ କରିବୁ ଆପଣଙ୍କୁ ହେଲା ହୁଁ ଭାଇ ଯଦି ବାଙ୍ଗାଲୋର ଆସିବେ ବଲେ ମୁଁ ଆପଣଙ୍କୁ ସବୁପ୍ରକାର ସପୋର୍ଟ୍ କରିଦେବି ହେଲା ଆଉ ଏଇଠେ ଆମର ଆମର ଘର ଅଛି ଭଲ ଏଇଠେ ମେନ୍ ରୋଡ଼ ପାଖରେ ଆକା ଘର ଅଛି ବାଙ୍ଗଲୋରର ଆଉ ସେଇଠି ଆପଣ ଆମର ଦୋକାନ ସିଷ୍ଟମ କରିବାକୁ ବି ଗୋଟେ ଘରଟେ ଛଡ଼ାହେଇଛି ସେଇଠି ଆସନ୍ତୁ ଆପଣ ଆମେ ଘର ଦେଇଦବୁ ଆଉ ବାକି ଯାହା ସପୋର୍ଟ୍ କରିବାକୁ କରିଦବୁ ଏଇଠି ଆପଣଙ୍କର ଭଲ ସେଲ୍ ହବ ଏଇଠି ସବୁ ସକାଳେ ଡ୍ୟୁଟିକି ଯାଉଛନ୍ତି ଆଠଟା ବେଳକୁ ଏଠି ତ କିଏ ବସୁନାହାଁନ୍ତି ସବୁ ବାହାରେ ଖାଉଛନ୍ତି ହେଲା ଆଉ ଆଠଟା ବେଳକୁ ଯାଉଛନ୍ତି ନଅଟା ବେଳକୁ ଆଉ ହାତରେ ସନ୍ଧ୍ୟା ରାତି ନଅଟାକୁ ମାନେ ଛଅଟାକୁ ଯାଉଛନ୍ତି ଏମିତି ଆଠ ଘଣ୍ଟା ଡ୍ୟୁଟି ଏତିକି ଟାଇମ୍ ଭଲ ସେଲ ହବ ଯଦି ଏଇଠିକି ଆସିବେ ବୋଲେ ମୁଁ ଆପଣଙ୍କୁ ସବୁ ପ୍ରକାର ସପୋର୍ଟ୍ କରିଦେବି ହଁ ମୋ ନମ୍ବରଟା

ହଁ ମୋ ନମ୍ବରଟା ଦେଇଦେବି ମୋ ନମ୍ବରଟା ରଖନ୍ତୁ ମୋ ନମ୍ବରଟା ରଖିକିରି ଯଦିଓ ଆସିବେ ଫୋନ୍ କରିକିରି ବାଙ୍ଗାଲୋର ଷ୍ଟେସନରେେ ଓହ୍ଲାଇଲେ ଇଏ ହଁ ଯଶମନ୍ତପୁର ଷ୍ଟେସନରେେ ଓହ୍ଲାଇଲେ ସେଇଠେ ମତେ ଫୋନ୍ କରିବେ ଆଉ ଯଶମନ୍ତପୁର ଷ୍ଟେସନ୍ ଆସିଲେ ମତେ ଫୋନ୍ କଲେ ମୁଁ ଯିବି ଆପଣଙ୍କୁ ନେଇକି ଆସିବି ଆପଣ ପୁରା ଫ୍ୟାମିଲି ଧରିକି ଆସନ୍ତୁ ଏଇଠି ଏଇଠି ଟିଫିନ୍ ଦୋକାନ କରିବେ ଏଇଟି ଭଲ ସପୋର୍ଟ ହବ ଆପଣଙ୍କ ଏଇଠି ଭଲ ଦଶ ଟଙ୍କାକୁ ତିନିଟା ଲେଖାଏଁ ଦଉଛନ୍ତି ଶସ୍ତା ଭଲ ସେଲ୍ ବି ଅଧିକ ହବ ଠିକ୍ ଅଛି ହଉ ମୋ ନମ୍ବରଟା ମୁଁ ଦେଇଦେବି ହେଲା ନମ୍ବରଟା ଦେଇଦେବି ମତେ କଲ୍ କରିକି ଆସିବେ ଆଉ ହଁ ହଁ ଠିକ୍ ଅଛି ହଉ ହଉ ହଉ ରଖିଲି